ଜଳବାୟୁ ଜଳବାୟୁ ଅପୋକ ଅଞ୍ଚଳ କୃଷିକୁ କିପରି ପ୍ରଭାବିତ କରିଛି ଆମ ଦେଶରେ ଧାନ ଚାଷ କରିଥିଲେ ଢକା ପାଣି ଆସି ତା' ଉପରେ ଧାନ ଭଲ ଖରାପ ହୋଇଯାଏ ଏଥିପାଇଁ ଆମେ ସରକାରକୁ କହୁୁ ଯେ ଆମକୁ ଆମକୁ ଆମକୁ ଆମକୁ ସାର ଦିଏ ସାର ଦିଏ ଆମକୁ ସାର ଦିଏ ଆରୁ କୁ ଜରି ଦିଏ ପଟି ଦିଏ ତୁମେ ଏମିତି କରି ଧାନକୁ ଢାକିବ